କାଲି ସନ୍ଧ୍ୟାରେ କ'ଣ ହେଇଛି ପୁଅ ସାଇକେଲଟା ଆଣି ରଖିଥିଲା ଗୋଡ଼ ବାଜିଗଲା ଝୁଁଣ୍ଟି ପଡ଼ିଲି ମୁଁ ସାଇକେଲଟା ଏଠି କିଏ ରଖିଦେଇଛି ପୁଅ ହଠାତ୍ କିିନା ମୋତେ କହୁଛି ହଁ ବା ଚାଲି ନ ଜାଣିକି ବାଟର ଦୋଷ ଦେଖିକି ଯିବନି ସାଇକେଲ ଝୁଣ୍ଟିିଲ ବୋଲିକି ତୁମ ଦୋଷ ଆଉ କ'ଣ କହିବି ଏମିତି ତ ଖଣ୍ଡବାକ୍ୟ ସବୁ କହନ୍ତି ସବୁ ଏବେ ପ୍ରାୟ ସେ ସେ ଖଣ୍ଡବାକ୍ୟ ସବୁ ଉଠିଗଲାଣି ହେଲେ ବି ଗାଁ ଗାଁଉଲିରେ ସେଇ କଥା ଏବେ ବି ଚାଲିଛି ଯେମିତିକି ଆମର ଧୀର ପାଣି ପଥର କାଟେ ଅସତ ଧନ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ ହୁଁ ଆଉ ଚାଲି ନ ଜାଣି ବାଟର ଦୋଷ ଯେଉଁଟାକି ପୁଅ ମୋତେ କହିଲା ଆଉ ଆକାଶ କଇଆଁ ଚିଲିକା ମାଛ ଦିନରେ ଖରା ରାତିରେ ତାରା ଏମିତି ସବୁ ଚାଲିଛି ଏବେ ତ ଆମର ସହରରେ ଏଗୁଡ଼ା ନାହିଁ କିନ୍ତୁ ଗାଁରେ ଏଗୁଡ଼ା ସବୁ ଚାଲିଛି ହଁ ଆଉ ଅଣ୍ଟି ଛୁରୀ ତଣ୍ଟି କାଟେ ସମୟ ବଡ଼ ମୂଲ୍ୟବାନ ଅଙ୍ଗରୁ ନ ଖାଇ ପାରିଲେ ଖଟା ଏଇଗୁଡ଼ାକ ସବୁ ଆଗରୁ ଆମର ବଡ଼ ଲୋକମାନେ ସେଇ କଥା ସବୁ କହୁଥିଲେ କିନ୍ତୁ ଏବେ ସବୁ ସେ ଉଠିଗଲାଣି ହଁ ଏମିତି ଅତି ଲେମ୍ବୁ ଚିପୁଡ଼ିଲେ ପିତା ହଁ ବଡ଼ ଘର ବଡ଼ ଗୁମର କଥା ଏମିତି ସବୁ ଆଉ ଆଉ ଖଣ୍ଡ ବାକ୍ୟ ତ ଛାଡ଼ କ'ଣ କହିବି ସେ କଥା ଅ ନା କୁମ୍ଭୀର କାନ୍ଦଣା ଏମିତି ସବୁ ଆଉ